ଭାଇ ଭାଇ ଅଛି ଟିକେ ଝିଅର ବାର୍ଥ ଡ଼େ ଅଛି ତ ପାଞ୍ଚ ଲିଟର କ୍ଷୀର ଦରକାର ଟିକେ କେମିତି କଣ କେଉଁ କ୍ଷୀର ଓମଫେଡ ନା ପ୍ରଗତି କି ଗାଈ କ୍ଷୀର ଆଣିବା କେଉଁଟା ଆଣିଲେ ଭଲ ହେବ ଖିରି ଟା ସେଇଟା ପାଇଁକା ଟିକେ ମୋତେ ଟିକେ କୁହନ୍ତୁ ନାଇ ଖାଲି ପାୟେସ୍ ହେବ ନାଇ ଓମଫେଡ ରେ କେବେ କରିନୁ ହଁ ହଁ କୋଡ଼ିଏ ପଚିଶ ଜଣ ଖାଇଲା ଭଳିଆ ହେଲେ ହେଇଯିବ ତ ଖାଇ ପାରିବେ ତ ପାଞ୍ଚ ଲିଟର କ୍ଷୀର ହେଲେ ଚାଉଳ କେତେ ପଡ଼ିବ

ଲିଟର କେତେ ଟଙ୍କା ପଡ଼ିବ ପଞ୍ଚାବନ ଟଙ୍କା ପାଞ୍ଚ ଲିଟର ନେବି ଟିକେ କମେଇବେନି ହଁ କାଲିକି ଦରକାର

ପତଳା କ୍ଷୀରଟା ଭଲ ହେବ ନା ମୋଟା କ୍ଷୀରଟା ଭଲ ହେବ ହଁ ହଉ ତାହାଲେ ମିଲକ୍ ମୁ ଟା ପାଞ୍ଚ ଲିଟର ଦେଇଦେବ ମୁଁ ଘରକୁ ଯିବି ଆଣିକି ଆସିବେ ମୁଁ ନେଇକି ପଳେଇବି ଆଉ ଘରକୁ